ଆଜିକାଲି ପରିବେଶ ପ୍ରଦୂଷଣ ହେବା ଯୋଗୁ ଆମକୁ ବିଭିନ୍ନ ପ୍ରକାର ରୋଗ ମାଡ଼ି ଆସୁଛି କାରଣ ଅଳିଆ ଆବର୍ଜନା ହେବା ଦ୍ୱାରା ଆଉ ଟାଙ୍କି ଟାଙ୍କିରେ ପାଣି ରହିବା ଯାଏଁ ଦ୍ୱାରା ଆଉ ଫୁଲରେ ପାଣି ରହିବା ତ ବିଭିନ୍ନ ପ୍ରକାର ଗନ୍ଧିଆ ଜିନିଷକୁ ଆମେ ଏପଟ ସେପଟେ ଫୋପାଡ଼ି ଦେଇକି ଗନ୍ଧିଆ କରିଥାଉ ପରିବେଶ ପ୍ରଦୂଷଣ କରିଥାଉ ଏଥି ଯୋଗୁଁ ନେଇକି ଡେଙ୍ଗୁ ମ୍ୟାଲେରିଆ ଭଳି ଜର ଜରରେ ଆକ୍ରାନ୍ତ ହେଇଥାଉ ମଶା ବଢ଼ିବା ଦେଖନ୍ତୁ ଡେଙ୍ଗୁ ଜର ଓ ମ୍ୟାଲେରିଆ ଭଳି ମହା ମହା ରୋଗକୁ ଆମେ କିପରି ରୋକି ରୋକିବା ସେଦ୍ୱାରା ନେଇକି ଆମେ ବିଭିନ୍ନ ପ୍ରକାର ମସ୍ ମସ୍କିଟୋ କଏଲ ନେଇକି ବ୍ୟବହାର କରିଥାଉ ଆଉ ଝୁଣା ଝୁଣା ବ୍ୟବହାର କରିଥାଉ ଝୁଣା ତାପରେ ମଶାରି ବାନ୍ଧିଥାଉ ମଶାରୀ ବାନ୍ଧିଥାଉ ଆଉ ବିଭିନ୍ନ ପ୍ରକାର ଧୂଆଁ କରିଥାଉ ମଶା ଯେମିତି ଆମ ପରିବେଶରେ ନ କୁଅନ୍ତେ ଆଉ ସବୁବେଳେ ମନ ରଖିବା ଦରକାର ଯେ ଆଉ ସବୁବେଳେ ନୀଟ୍ ଆଣ୍ଡ କ୍ଲିନ୍ ଥିଲେ ସବୁଠୁ ଭଲ ଆଉ ଯେହେତୁ ଆମେକି ଗନ୍ଧିଆ କରିଥାଉ ସବୁ ଯ ଚତୁର୍ପାର୍ଶ୍ୱକୁ ଗନ୍ଧିଆ କରିବା ଦ୍ୱାରା ଏପଟ ସେପଟା ଆବର୍ଜନା ଅଳିଆ ଆବର୍ଜନ କରିବା ଦ୍ୱାରା ଏଥିରୁ ମଶାରୁ ଉତ୍ପତ୍ତି ହୋଇଥାଏ ଏବଂ ଆମେ ଆମେ ସତର୍କ ରହିବାକୁ ପଡ଼ିବ ଆଉ ଆମର ପରିବେଶକୁ ସୁରକ୍ଷା ରଖିବାକୁ ପଡ଼ିବ ଯେହେତୁ ନେଇକ କି ଆମେ ନୀଟ୍ ଆଣ୍ଡ କ୍ଲିନ ରଖିଲେ ସବୁବେଳେ ମଶା ମଶାମାନଙ୍କର ର ଉତ୍ପତି ହେବ ନାଇକି ଆମେ ଜ୍ୱର ରୋଗରେ ପଡ଼ିବା ନାହିଁ କି ଡେଙ୍ଗୁ କି ମ୍ୟାଲେରିଆ ଜରରେ ଆକ୍ରାନ୍ତ ହେବା ନାହିଁ କାରଣ ସବୁବେଳେ ସବୁ ମାନେ ପରିବେଶ ଆମେ ସବୁବେଳେ ଆମ ଚତୁଃପାର୍ଶ୍ୱରେ ନେଇକି ସବୁବେଳେ ସଫା ରଖିବା ଦରକାର କାରଣ ଆମେ ନେଇକି ଯେତେ ନେଇକି ଆମେ ଗନ୍ଧିଆ କରୁଛେ ସେତେ ନେଇକି ଆମେ ରୋଗରେ ଆକ୍ରାନ୍ତ ହଉଛୁ କାରଣ ଆମ ଯୋଗୁଁ ଆକା ଆମେ ଏକା ରୋଗକୁ ଡାକି ଆଣୁଛୁ ରୋଗ ହେବା ଦ୍ୱାରା ନେଇକି ଆମେ ବହୁତ ରୋଗୀ ପେସେଣ୍ଟ ଭଲ ନହେଇ ପାରିକି ମରି ଯାଉଛନ୍ତି କାରଣ କାରଣ କଣ ଆର୍ ଯୋଗୁ ଆମେ ଏଟାକି ଆଣୁଛୁ ଆଉ ଏପଟ ସେପଟେ ଗନ୍ଧିଆ ଅଳିଆ ଆବର୍ଜନା ଯାକ ମଶା ବି ହଉଛନ୍ତି ମଶା ଯୋଗୁ ବଡ଼ ବଡ଼ ଡେଙ୍ଗୁ ମଶା ମାନେ କଣ ସେ ସେ ଯାକ ବଡ଼ ବଡ଼ ଥିବ ମେଲେରିଆ ମେଲେରିଆ ଜର ବି ହେଉଛି କାରଣ ଆମେ ଯେତେ ସତର୍କ ହେବା ସେତେ ଭଲ ମଶାରି ବା ଟାଙ୍ଗିକି ଶୋଇବା ଆଉ ଝୁଣା ମଶା ସବୁ ଧୂପ ଦୀପ ଦେ ଧୂପ ଦେବା ଦରକାର ଦେଲେ ନେଇକି ଆମକୁ କିଛି ମଶାରୁ ରକ୍ଷା ପାଇପାରିବା